ଦିଦି କ'ଣ କରୁଛ ଆଉ ଏ ସେତେ ଦିନି ହେଲାଣି କ'ଣ କଲ୍ ଫଲ୍ କିଛି କରିନଥିଲ

ଆଉ ଚାଷବାସ କେମିତି ହେଇଛି ଆପଣଙ୍କ ଆଡ଼େ ବାଲେଶ୍ୱର ଆଡ଼େ ଔଷଧ ଫୌଷଧ କିଛି ସାର ଦେଇନଥିଲ କି ଔଷଧ କି ସାର ଫାର କିଛି ଦେଇନଥିଲ କି ଆଉ କେତେ କ'ଣ ପୋକ ଲାଗିଲା କ'ଣ ଲଗେଇଥିଲ କି

ପୋକ ଲାଗିଥିଲା ବା

ଆମ ଆଡ଼େ ପଠେଇବ କି କିଛି ହଁ ଆମ ଆଡ଼େ ସେମିତି ହେଇଛି ଆଉ ଆମ ଆଡ଼େ ଭଲ ହେଇଛି ତୁମ ତୁମ ହଁ ତୁମ ନାନୀ କହୁନଥିଲେ କି ଆମ ଆଡ଼େ ଏଇ ଚାଷ କେମିତି ହେଇଛି ତୁମ ନାନୀ ପା ଆମ ଗାଁ ଆଡ଼େ ବାହା ହେଇଛନ୍ତି ଆଉ ବାଇଗଣ ଫାଇଗଣ ତୁମ ନାନୀ ହାତରେ ଦେବି କି ତୁମ ପାଇଁ ଆମ ଆଡ଼େ ବି ଶ ଆମ ଆଡ଼େ ବି ଶସ୍ତା ଅଛି ତ ସେଇଥିପାଇଁ ପଚାରିଲି

ଆଉ କିଛି ଦରକାର ନାହିଁ

ଧାନ ଧାନ ଆମ ଆଡ଼େ ଅଠରଶହ ଟଙ୍କା ଭଲ ଧାନ ଭଲ ହେଇଥିଲେ ଧାନ ଭଲ ହେଇଥିଲେ ଭଲ ଲାଭ ପାଇଥାନ୍ତ ହଉ ହଉ ତାହେଲେ ଆଉ ଯାହା ଦେବା କଥା ତୁମ ନାନୀ ହାତରେ ପଠେଇଦେବି ହଉ ମୁଁ ରଖୁଛି